ମୁଁ ଗୋଟେ ଚାର୍ଜର୍ ଦୋକାନରେ ଯାଇଥିଲି ଏବଂ ସେଠାରୁ ଗୋଟେ ନୋକିଆ ମୋବାଇଲ୍ର ଗୋଟେ ଚାର୍ଜର୍ କିଣିଥିଲି ସେଇଠି ତାଙ୍କେ କହିଥିଲେ ଯେ ଭଲ ଚାର୍ଜ ହବ ଏଇଟା ଖରାପ ହବ ନାହିଁ ଭଲ ଅଛି ଚାର୍ଜର୍ ପୁରା ନୂଆଟା ସ୍ପିଡ଼ରେ ଚାର୍ଜ ହବ ଆଉ କହୁଥିଲେ ଯେ କେବେ ଖରାପ ହବନି ଆଉ ମୁଁ ସେଇଟା ଲଗାଇକି ଦେଖିଲି ସେଇଟା ଖରାପ ଥିଲା ଆଉ ତାଙ୍କୁ ତାଙ୍କେ କହିଥିଲେ ଯେ ଜଲ୍ଦି ଖରାପ ହବନି ସେଇଟା ତ ଜଲ୍ଦି ଖରାପ ହେଇଯାଇଛିି ତା'ର ଦାମ ପାଞ୍ଚଶହ ଟଙ୍କା ନେଇଥିଲା ଆଉ ସେଇଟା ଏତେ ଖରାପ କ'ଣ କହିବି ମୋର ଆକା ବାସ୍ ହେଇଗଲା ମୁଁ ଏବେ କହି ମିଶା ପାରିବି ନାହିଁ ତାଙ୍କୁ ଯେ ଚାର୍ଜର୍ ଖରାପ ଥିଲା ଆଉ କେମିତି କ'ଣ କରବି ଏବେ ମୋର ପାଞ୍ଚଶହ ଟଙ୍କା ପୁରା ବାସ୍ ହେଇଗଲା